ହଁ କିଏ କହୁଛ ହଁ ନମସ୍କାର କୁହନ୍ତୁ କେବେ ଆସିଥିଲେ ହଁ କ'ଣ ହେଉଥିଲା କ'ଣ ମାନେ କ'ଣ ହେଉଥିଲା ଡିଜିଜ୍ କ'ଣ ଥିଲା ହଁ ମେଡ଼ିସିନ୍ ଦେଇଥିଲି ତ ପୂର୍ବରୁ ତ ଟେଷ୍ଟ୍ କରିବା ପାଇଁ କହିଥିବି ଟେଷ୍ଟ୍ କରିବା ପାଇଁ କହିଥିବି ନା ନା ଟେଷ୍ଟ୍ କରିଛନ୍ତି ତ ଭଲ ଡୋଜ୍ର ମେଡ଼ିସିନ୍ ଯଦି ଦିଆହୋଇଥିବ ତା'ହେଲେ ହୋଇଥିବ ହଳଦିଆ ବର୍ଣ୍ଣ ଭଳିଆ ଦେଖାଯାଉଛି କି ଦେଖିଲେ ପରିଶ୍ରା ଝାଡ଼ା ପରିଶ୍ରା କେମିତି ହେଉଛି ଯେମିତି ହେବା କଥା ହେଉଛି ତ ପଖାଳ ଖାଉଛନ୍ତି କି ଆଉ ପଖାଳ ଖାଇବା ଖାଉଛନ୍ତି ମେଡ଼ିସିନ୍ ଖାଇଲେ କ'ଣ ତାକୁ ମାନେ କାମ କରିବ ପଖାଳ ଖଟା ଏସବୁ ଜିନିଷ ଖାଇବେନି ନା ଜ୍ଵର ହେଉଛି ଯେହେତୁ ପଖାଳ ଖାଇବା କଥା କି ହଁ ସେଇଟା ଟିକିଏ କଣ୍ଟ୍ରୋଲ୍ କରିବେ ଆଉ ଆସନ୍ତୁ ଆପଣ ତ ଚେକ୍ ବୋଧେ ବାହାରେ କରିଥିବେ ନା ନାଇଁ ମେଡ଼ିକାଲ୍ ଭିତରେ କରିଥିଲେ ଆଉ ତୁମେ ତା'ହେଲେ ଗୋଟେ କାମ କର ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ କାଲି ଆସ ଭାରି ବୁଝିଲ ମୁଁ କାଲି ସାଢେ ଦଶଟାରେ ଥିବି ମୁଁ ତ କାଲି ଅଛି ମୁଁ କାଲି ସାଢେ ଦଶଟା ବେଳକୁ ଏଇଠି ଥିବି ଆସିକି ମୋତେ କାଲି ସାଢେ ଦଶଟା ବେଳକୁ ଦେଖା କର ଆଉ ଯାହା ସବୁ ଟେଷ୍ଟ୍ ହୋଇଥିଲା ତା ରିପୋର୍ଟ୍ ଆଉ କ'ଣ କ'ଣ ମେଡ଼ିସିନ୍ ସବୁ ଖାଇଥିଲ ସେ ମେଡ଼ିସିନ୍ର ସବୁ ମାନେ ଆଣିକି ଆସିବ ପ୍ରେସ୍କ୍ରିପଶନ୍ ହେରିକା ଆଉ ହେଲା ସାଲାଇନ୍ ସେ କଥା ନାହିଁ ଯେ ଏଟା ଆସ ଦେଖିବା ଯଦି ଉଇକ୍ ଲାଗୁଛି ବି ପି ଫିପି ଯଦି ଟିକିଏ ଲୋ ଥିବ ତା'ହେଲେ ସେମିତି ଲାଗୁଥିବ ମୁଣ୍ଡ ବୁଲାଉଥିବ ତା'ପରେ ଖରା ଦିନଟା ନା ଗ୍ଲୁକୋଜ୍ ଫ୍ଲୁକଜ୍ ପାଣି ହେରିକା ଟିକିଏ ପିଉନ ଗ୍ଲୁକୋଜ୍ ଟିକିଏ ପିଅ ଆଉ ଥଣ୍ଡା ଫ୍ରିଜ୍ ଫ୍ରିଜ୍ ପାଣି ପିଇବନି ଜ୍ଵର ଯେହେତୁ ଆସୁଛି ଆଉ ହଁ ସେଗୁଡ଼ା ଟିକିଏ ମାନେ ଇଗ୍ନୋର୍ କର ସେଇ ଜିନିଷଗୁଡ଼ାକୁ ଆଉ ସଜ ଭାତ ଟିକିଏ ଖାଅ ଆଉ ସଂତୁଳା ଫନ୍ତୁଳା ରୁଟି ଏଇ ସବୁ ଜିନିଷ ଟିକିଏ ଖାଅ ପଖାଳ ପଖାଳ ଖଟା ଫଟା ଏଗୁଡ଼ା ଟିକିଏ ଖାଅନି ହଁ କାଲି ନହେଲେ ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ରେ ତ ସବୁ ପ୍ରକାର ସୁବିଧା ଅଛି ଏଇଠି ବି ମଗଣାରେ ସବୁ ଟେଷ୍ଟ୍ ହେଉଛି ଦେଖିବା ଆସ ପ୍ରେସ୍କ୍ରିପ୍ସନ୍ ଅନୁସାରେ ଦେଖିକି କ'ଣ ଟେଷ୍ଟ୍ ନହେଲେ କରାଇବା ଆଉ ଯଦି ଭଲ ନ ହେଉଛି ଆଉ ହଁ ହଁ କାଲି ଆସିବ କାଲି ସାଢେ ଦଶଟା ବେଳକୁ ଆସିବ ଆଉ ହଉ ହଉ ଠିକ୍ ଅଛି ହଁ ରଖୁଛି ହଁ